ମୁଁ ଯେଉଁ ସାର୍ଟ କିଣିଥିଲି ତାହାର ବର୍ଣ୍ଣ ହେଉଛି ଲାଲ ରଙ୍ଗ ମୋତେ ପିନ୍ଧିବା ପାଇଁ ବହୁତ ସ୍ମୁଥ ଲାଗେ ଏବଂ କଟନ ହୋଇଥିବା ଯୋଗୁ ପିନ୍ଧିଲେ ଝାଳ ବୁହେନାହିଁ ଥଣ୍ଡା ଲାଗେ ଏବଂ ଲାଲ ବର୍ଣ୍ଣ ପିନ୍ଧି କରି ଯିବା ସମୟରେ ବାହାରକୁ ଦେଖାଇବା ପାଇଁ ସୌନ୍ଦର୍ଯ୍ୟ ଲାଗି ଥାଏ